ଆମ ବିଦ୍ୟାଳୟରେ ସାହିତ୍ୟ ଇଂରାଜୀ ଇତିହାସ ଭୂଗୋଳ ଗଣିତ ସାଂସକ୍ରିଟ୍ ହିନ୍ଦୀ ଏହି ବିଷୟରେ ପଢ଼ାଯାଏ ତାହାପରେ ବି ଅନ୍ୟ ଶିକ୍ଷା ଦିଆଯାଏ ଆମେ ବିଦ୍ୟାଳୟରେ ଛଅଘଣ୍ଟାରୁ ଅଧିକ ସମୟ ରହୁ ଆମକୁ ଭଲ ଶିକ୍ଷା ଦିଅନ୍ତି ଆମର ଶିକ୍ଷକ ସୁଶିକ୍ଷିତ ହେଇଥିବାରୁ ଆମେ ବି ମଧ୍ୟ ସୁଶିକ୍ଷିତ ସେ ଆମକୁ ଭଲ ଶିକ୍ଷା ଦିଅନ୍ତି ଆଉ ଅନ୍ୟ ଜ୍ଞାନ ଦିଅନ୍ତି ଆମେ ତାଙ୍କ ପାଖରେ ରହି ସବୁ ଶିଖୁ ଆମେ ସମାଜରେ କେମିତି ନାଁ ରଖିବୁ ସେ ବିଷୟରେ ମଧ୍ୟ ଶିକ୍ଷା ଦିଅନ୍ତି ଆମେ ତାଙ୍କ କତରୁ ଶିକ୍ଷା ନେଇ କେମିତି ସମାଜରେ ଭଲ ମଣିଷ ହେବୁ ସେ ବିଷୟରେ ଆମକୁ ଶିକ୍ଷା ଦିଅନ୍ତି